ଏହି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ଗୀତ ଏବଂ ନାଚ ଅଧିକ କରନ୍ତି ଏବଂ ସ୍ଥାନ ସ୍ଥାନ ବି ପରିବର୍ତ୍ତନ କରନ୍ତି ଏହି ଜାଗାରୁ ଅନ୍ୟ ଜାଗାକୁ ଯାଇ ଗୀତ ଗୀତ ଗାଆନ୍ତି ଭଲ କଣ୍ଠ ବି ରହିଛି ସେମାନଙ୍କର ଏବଂ ବହୁତ ପୁରସ୍କାର ବି ସେମାନେ ପାଉଛନ୍ତି